ନୟାଗଡ଼ ଜିଲ୍ଲାରେ ବିଭିନ୍ନ ପ୍ରକାରର ସାଂସ୍କୃତିକ ଏବଂ ସାମାଜିକ ପର୍ବପର୍ବାଣି ପାଳନ କରାଯାଇଥାଏ ବିଭିନ୍ନ ପ୍ରକାରର ପର୍ବପର୍ବାଣି ଆମ ନୟାଗଡ଼ ଜିଲ୍ଲାରେ ପାଳନ କରାଯାଏ ଯେପରିକି ରଥଯାତ୍ରା ହୋଲି ଆମର ଦୀପାବଳି ଦଶହରା ଦଣ୍ଡନାଚ ବିଭିନ୍ନ ପ୍ରକାରର ଲୋକନୃତ୍ୟ ବି ଏହି ଭିତରେ ଅଛନ୍ତି ମିଶି ହେଇକି ଆମେ ରଥଯାତ୍ରାକୁ ବେଶି ପ୍ରାୟ ପ୍ରାଧାନ୍ୟ ଦେଇଥାଉ କାହିଁକିନା ଯେ ଆମେ ଏହି ଦିନଗୁଡ଼ିକ ଆମେ ଦ୍ଵିତୀୟ ଶ୍ରୀକ୍ଷେତ୍ର ବୋଲି ଭାବୁ ରଣପୁରକୁ ତ ସେଥିପାଇଁ ଆମେ ଏହି ଯେଉଁ ଦିନଗୁଡ଼ିକ ରହିଛି ତାକୁ ବହୁତ ଧୂମ୍ଧାମ୍ ଭାବରେ ପାଳନ କରୁ ଏଥିରେ ତିନୋଟି ରଥରେ ପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀବଳଭଦ୍ର ଏବଂ ମା' ସୁଭଦ୍ରା ବିରାଜମାନ କରନ୍ତି ଏବଂ ଏହି ଏହି ସମ୍ପୂର୍ଣ୍ଣ ଦଶଦିନ ପର୍ଯ୍ୟନ୍ତ ଏହି ଯାତ୍ରା ଚାଲିଥାଏ ଏଠାରେ ସୁନାବେଶ ଥାଏ ଯେପରି ପୁରୀରେ ସୁନାବେଶ ରଣପୁରରେ ଏଠି ରୂପାବେଶ ଥାଏ ବହୁତ ଆନନ୍ଦ ଆମେ ଏହି ଦିନଟି ନେଇଥାଉ